ସେମାନେ ଯେତେବେଲେ ଋଣ୍ ନେସନ୍ ଭାବି ଚିନ୍ତି କରି ନେସନ୍ ଗୋଟେ କାମେ ଲଗାମୁଁ ଗୋଟେ ଧନ୍ଦା କରମୁଁ

ମାନେ ଆଶା ଅଛେ ଆର୍ ଆଗକେ ଭବିଷ୍ୟତରେ ବି ଭଲ୍ ଲୋକମାନେ ବି କରିପାରବେ